ସାର୍ ନମସ୍କାର୍ ମୁଁ ଆପଣଙ୍କୁ କଲ୍ କରିଥିଲି ଓଲା ବୁକିଙ୍ଗ୍ ପାଇଁ ତ ଆପଣ ଏପର୍ଯ୍ୟନ୍ତ ଆସିପାରିଲେନି ଯେଉଁଥି ପାଇଁ ମୋତେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା କାରଣ ମୁଁ ପଟାମୁଣ୍ଡେଇରୁ କେନ୍ଦ୍ରାପଡ଼ା ଯିବାକୁ ଚାହୁଁଛି ମୋର ମେଡ଼ିକାଲ୍ କେଶ୍ ଅଛି ମୋର ମା'ଙ୍କ ଦେହ ବହୁତ ଅସୁସ୍ଥ ଅଛି ସେ ଯେତେ ଶୀଘ୍ର ହେବ ସେମାନେ ତାଙ୍କୁ ନେଇକରି ମୋତେ ମେଡ଼ିକାଲ୍ରେ ପହଞ୍ଚିବାର ଅଛି ଏପର୍ଯ୍ୟନ୍ତ ଆପଣଙ୍କ ଓଲା ବୁକିଙ୍ଗ୍ କରିଥିଲି ଆସିପାରିନି ଆମେ ବହୁତ ରହିଲୁଣି ତଥାପି ଆପଣଙ୍କ ପାଇଁ ଏଠି ଆମେ ଅପେକ୍ଷା କରିଛୁ କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ବି କୌଣସି ଓଲା ବୁକିଙ୍ଗ୍ କରିଥିଲୁ ଯେଉଁ ସେ ଏପର୍ଯ୍ୟନ୍ତ ବି ଆସିନାହିଁ ତ ଆମେ ଏଠି ବହୁତ ହଇରାଣ ହେଲୁଣି ପଟାମୁଣ୍ଡେଇ ଆସିଛୁ ପଟାମୁଣ୍ଡେଇରୁ ଯିବୁ କେନ୍ଦ୍ରାପଡ଼ା ଯଦି ସେଠି ମା'ଙ୍କ ଦେହ ଭଲ ନହୁଏ ଫୁଣି କଟକ ଯିବାକୁ ପଡ଼ିବ ଆପଣ କିନ୍ତୁ ଏତେ ଲେଟ୍ କରିଦେଲେଣି ଯେ ମୁଁ ମୋ ମାଙ୍କ ପାଖକୁ ନେଇକରି ମୋ ମା'ଙ୍କୁ ନେଇ ପହଞ୍ଚିଲା ବେଳକୁ ମୋ ମା'ଙ୍କ ଦେହ ଆହୁରି ଖରାପ ହୋଇଯିବ ଆପଣ ଦୟା କରିକି ଯଦି ଟିକେ ଶୀଘ୍ର ଓଲା ବ୍ୟବସ୍ଥା କରିବେ ତ ଆମେ ଖୁସି ହେବୁ ଆଉ ଆପଣଙ୍କର ଏ ଛୋଟିଆ ଭୁଲ ପାଇଁ ଆମର ଅଂ କ୍ଷତି ବି ହୋଇପାରେ ଯେଉଁଥି ପାଇଁ ମୁଁ ମୋ ମାଙ୍କର ଦେହ ଅଧିକ ଅସୁସ୍ଥ ହୋଇପାରେ ତ ଆପଣ ଯେ ଓଲା ବୁକିଙ୍ଗ୍ କରବାରେ ଏତେ ଲେଟ୍ କରୁଛନ୍ତି ଯେଉଁଥି ପାଇଁ ମୁଁ ବାଧ୍ୟ ହୋଇକରି ଓଲା କ୍ୟାନସଲ୍ କରିବାକୁ ଚାହୁଁଛି କାରଣ ମୋ ମା'ଙ୍କ ଦେହ ବହୁତ ଅସୁସ୍ଥ ହୋଇଗଲାଣି ଯେଉଁଥି ପାଇଁ ମୁଁ ଅନ୍ୟ ଗୋଟିଏ ଓଲା ବୁକିଙ୍ଗ୍ କରି ମୁଁ ମୋ ମାଙ୍କୁ ନେଇ ମେଡ଼ିକାଲ୍ରେ ପହଞ୍ଚିବି ଯଥା ଶୀଘ୍ର